ଶାରୀରିକ ବ୍ୟାୟାମ ଏବଂ ଯୋଗ ମଧ୍ୟରେ ବହୁତ ପାର୍ଥକ୍ୟ ଥାଏ ଶାରୀରିକ ବ୍ୟାୟାମ ଆମକୁ ଶରୀର ସ୍ତରରେ ସୁସ୍ଥ ରଖିଥାଏ କିନ୍ତୁ ଯୋଗ ଆମକୁ ଶାରୀରିକ ସ୍ତରରେ ଏବଂ ମାନସିକ ସ୍ତରରେ ମଧ୍ୟ ସୁସ୍ଥ ରଖିଥାଏ ଏହା ଆମର ଶରୀରର ଅଙ୍ଗପ୍ରତ୍ୟଙ୍ଗକୁ ମଧ୍ୟ ସତେଜ କରାଇଥାଏ ଏଥିପାଇଁ ଶାରୀରିକ ବ୍ୟାୟାମ ଏବଂ ଯୋଗ ମଧ୍ୟରେ ବହୁତ ପାର୍ଥକ୍ୟ ଥାଏ